ମୁଁ ଶ୍ରୀକ୍ରୀଷ୍ଣା ଦୋକାନ କୁ ଯାଇଥିଲି ଶ୍ରୀକ୍ରୀଷ୍ଣା ଦୋକାନ ରୁ ଗୋଟିଏ କୁର୍ତି କିଣିଥିଲି ଯେଉଁ କୁର୍ତି ଟିର ଦାମ ଥିଲା ଛଅଶହ ଟଙ୍କା ଆଉ ସେ କୁର୍ତି ଟି ବହୁତ ହାଲକା ଥିଲା କୋମଳ ଥିଲା ତାର ରଙ୍ଗ ମଧ୍ୟ ଧଳା ଥିଲା ଯେଉଁଟା ମୋତେ ଖରାଦିନ ରେ ପିନ୍ଧିବା ପାଇଁ ବହୁତ ଭଲ ଲାଗେ ଖରାଦିନ ର ବସ୍ତ୍ର ଯେହେତୁ ସୂର୍ଯ୍ୟଙ୍କର ଆଲୋକ କୁ କମ ଅବଶୋଷଣ କରେ ଆଉ ତାର ଯେଉଁ କାମ ଥିଲା ସୁତା କାମ ମୋତେ ଭାରି ପସନ୍ଦ ଲାଗିଲା ସେଥିପାଇଁ ମୁଁ ସେଇ କୁର୍ତିଟିକୁ ଆଣିଥିବାରୁ ମୋତେ ଭଲ ଲାଗିଲା